ମୋ ମତରେ ଭବିଷ୍ୟତରେ ଓଡ଼ିଆ ଭାଷାକୁ ପ୍ରୋତ୍ସାହିତ ଏବଂ ସଂରକ୍ଷିତ କରିବା ପାଇଁ ହେଲେ ଆମର ଓଡ଼ିଆଟାକୁ ବେଶୀ ପ୍ରାଧାନ୍ୟ ଦେବା ଦରକାର ଆଉ ଯେମିତି ଆମର ଇଂଲିଶ ମିଡ଼ିଅମ ବହୁତ ଗୁଡ଼ାଏ ହୋଇଗଲାଣି ଯାହାଫଳରେ ପିଲାମାନେ ଓଡ଼ିଆ ମିଡ଼ିଅମକୁ ଛାଡ଼ିକି ଇଂଲିଶ ମିଡ଼ିଅମରେ ଅଧିକ ପିଲା ପାଠ ପଢ଼ୁଛନ୍ତି ଏଣୁ ଆମର ଯଦି ଭାରତୀୟ ବ୍ୟବସ୍ଥାରେ ଯଦି ଆଗ ନିଜ ଭାଷାକୁ ପ୍ରାଧାନ୍ୟ ଦିଆଯାଇ ନିଜ ଭାଷାରେ ଯେଉଁମାନେ ପାଠ ପଢ଼ିଛନ୍ତି ସେଇମାନଙ୍କୁ ପ୍ରଥମେ ଚାକିରୀ ଦିଆଯିବ ଆଉ ଅନ୍ୟ ଭାଷାରେ ଯେଉଁମାନେ ପାଠ ପଢ଼ିଛନ୍ତି ସେମାନଙ୍କୁ ପଛରେ ରଖାଯାଆନ୍ତା ତାହେଲେ ଆମର ଓଡ଼ିଆ ଭାଷା ବହୁତ ଉନ୍ନତ ହୋଇପାରନ୍ତା ଆଉ ଲୋକମାନେ ଯେଉଁ ଇଂଲିଶି ମିଡ଼ିଅମକୁ ଏତେ ଆଗ୍ରହ ଦେଇକି ପାଠ ପଢ଼ଉଛନ୍ତି ତା' ମଧ୍ୟ କମିଯାଆନ୍ତା ନିଜ ଭାଷାରେ ପାଠ ପଢ଼ିବା ପାଇଁକା ସେମାନେ ଆଗ୍ରହ କରନ୍ତେ କାରଣ ଯେହେତୁ ନିଜ ଭାଷା ଜାଣିବା ଦ୍ୱାରା ଚାକିରୀ ହେଉଛି ତେଣୁ ସେମାନେ ଇଏ କରନ୍ତେ ଆଉ ପ୍ରତି ଜାଗାରେ କାଗଜ ପତ୍ର ହେଉ କମ୍ପୁଟରରେ ହେଉ ସବୁ ଜିନିଷ ପତ୍ର ଆମର ସବୁ ଓଡ଼ିଆରେ ଲେଖା ଆସନ୍ତା ଓଡ଼ିଆ ସବୁ ଜାଗାରେ କେବଳ ଓଡ଼ିଆ ହିଁ ଓଡ଼ିଆ ଲେଖା ରହିବ ତା'ହେଲେ ଲୋକମାନେ ଆଉ ପାଶ୍ଚାତ୍ୟ ଭାଷାକୁ ପ୍ରାଧାନ୍ୟ ନ ଦେଇକି ଓଡ଼ିଆ ଭାଷାକୁ ପ୍ରାଧାନ୍ୟ ଦିଅନ୍ତେ